ତାରିଣୀ ଟ୍ରାଭେଲ୍ସ୍

ମୁଁ କେନ୍ଦ୍ରାପଡ଼ାରୁ କହୁଥିଲି ଆମର ଆସନ୍ତା ତିରିଶ ତାରିଖ ଦିନ ଦଶଟା ବେଳେ ଗୋଟେ ଦରକାର ବୋଲେରୋ ହେଇପାରିବ କି

ହଁ ଆମେ ପୁରୀ ନନ୍ଦନକାନନ ବୁଲିବାକୁ ଯିବୁ ପୁରୀ ନନ୍ଦନକାନନ ବୁଲିବାକୁ ଯିବୁ ତେଣୁ ଆପଣଙ୍କର ଚାର୍ଜ କେତେ ପଡ଼ିବ ଚାର୍ଜ କେତେ ପଡ଼ିବ ନାହିଁ ଟିକେ କମାଉ ନାହାନ୍ତି ହେଇ ପାରିବନି ନାହିଁ ଆମ ଚାର୍ଜ ଆପଣଙ୍କର ଯାହା ଟିକେ କମାଇଲେ ଭଲ ହୁଅନ୍ତା

ସେଦିନ ହେଇ ପାରିବନି ନା ନାହିଁ ଆଉ ଯଦି ହବ ତା'ହେଲେ ଆପଣ ରେଟ୍ ରାଟ୍ କରୁନାହାନ୍ତି

ହଁ ମୁଁ କେନ୍ଦ୍ରାପଡ଼ାରୁ କହୁଛି କେନ୍ଦ୍ରାପଡ଼ା ତିନି ମୁହାଣୀରୁ କହୁଛି ହଁ ଆପଣଙ୍କର ଡ୍ରାଇଭର ଖାଇବା ପିଇବା ଆମେ ବି ଦବୁ ଦିନ ଦଶଟା ବେଳେ ବାହାରିବ କେନ୍ଦ୍ରାପଡ଼ାରୁ କୁହନ୍ତୁନା ଠିକ୍ ଅଛି ମୁଁ ଆପଣ ଆପଣଙ୍କୁ କହିଲି ଆପଣ ଦିନ ଦଶଟାରେ ଆମେ ଏଠୁ ବାହାରିବୁ ଦିନ ଦଶଟାରୁ ବାହାରିଲୁ ଆପଣ ବୁଲି ବାଲି ଆସିବେ ପ୍ରାୟ ତିନି ଦିନେ ତିନି ଦିନ ଟୁର୍ରେ ଯିବେ ଆଜ୍ଞା ହଁ ହଁ ଆଚ୍ଛା ଠିକ୍ ଅଛି ରଖୁଛି